ଆଜ୍ଞା ଆମର ଜିଲ୍ଲା ହଉଛି ଗୁଟେ ସାଂସ୍କୃତିକ ଜିଲ୍ଲା ଆଇନ ବହୁତ୍ ପ୍ରକାର ପର୍ବପର୍ବାଣି ହେସି ଆମର୍ ଶ୍ୟାମାକାଳୀ ମନ୍ଦିର୍ ହଉଛି ଉଣେଇଶି ବୟାନବେ ସାଲୁ ହେଲା ଆର୍ ସେଇଟା ପୁରା ବହୁତ୍ ବଢ଼ିଆ ବନା ହେଇଚି ଆର୍ ବହୁତ୍ ଲୋକ୍ ମାନୁଛନ୍ତି କଳା ସାଂସ୍କୃତିକ ବହୁତ୍ ଜିନିଷ୍ କରାହେଇଛି ଆଉ ବହୁତ୍ ବଢ଼ିଆ ଦିସି ଆର୍ ଲୋକ୍ ହଜାର୍ ହଜାର୍ ସବୁବେଳେ ଆଉଛନ୍ତି ଭକ୍ତ ଆର୍ ଦେଖୁଛନ୍ ଦଉଛନ୍ ଏନ୍ତା ଆର୍ ଆଗେ ଆମର୍ ଜିଲ୍ଲାର ପର୍ବପର୍ବାଣି ହଉଛି ମେନ୍ଟା ହଉଛି ଆଜ୍ଞା ନୂଆଁଖାଇ ଯେନ୍ଟା ଆମର୍ ପୁଖରାତି ହାର୍ କର୍ସନ୍ ସେଇଟା ତା'ପରେ ଆଜ୍ଞା ଆମର ପୁଷ୍ପୂନି ପୁଷ୍ପୂନି ହେଉଛି ପୁଷ୍ପୂନି ହେଉଛି ପ୍ରସିଦ୍ଧ ଧନୁଯାତ୍ରା ପୁଷ୍ପୂନି ଧନୁଯାତ୍ରା କେ ଧନୁଯାତ୍ରା ଯିନ୍ ଦିନ ସରିବା ସେ ଦିନ ଏକା ଆମେ ପୁଷ୍ପୂନି ମାନ୍ସୁଁ ସେଇଟା ହେରିକା ଧନୁଯାତ୍ରା କେବେ ହେଇଥିଲା ଯିନ୍ ଦିନ ଇଂରେଜମାନେ ଗଲେ ଆ ତା'ପରେ ଆମର ଦେଶ ସ୍ୱାଧୀନ୍ ହେଲା ହୋ ସେ ଦିନୁଁ ଆମେ ପୁଷ୍ପୂନି କେ ଧନୁଯାତ୍ରା ଆରମ୍ଭ କଲୁ ଆଉ ସେ ଦିନୁ ପୁଷ୍ପୂନି କଲୁ ଆଉ ଯେନ୍ ଦିନ ପୁଷ୍ ମାସର ପୂର୍ଣ୍ଣିଆ ହେବେ ସେ ଦିନ ପୁଷ୍ପୁନି ହେଲା ଆଉ ତା'ପରେ ଆଉ କେତ୍ନି କେତେ ପରବ୍ ପର୍ବା ପର୍ବପର୍ବାଣୀ ଅଛେ ଆଜ୍ଞା ଆମ ଅଞ୍ଚଲ ନ ଏନ୍ତା ନୂଆଁଖାଇ ଫୁଷ୍ପୂନି ଦୁର୍ଗା ପୂଜା ଭାଇଜିତା ପୁଅଜିତା ପୁରାଉଁଆସ୍ କାଦୁଅ ଯାତ୍ରା କେଜ୍ନି କେତେ ହେସି ବାଲିଯାତ୍ରା ଏନ୍ତା ସବୁ ଚାଲିଛି ଆଉ